ହଁ କେହି ଯଦି ଖାଦ୍ୟ ପ୍ରସ୍ତୁତ କରିବା ଆମକୁ ଭଲ ଲାଗେ ଆଉ ପ୍ରସ୍ତୁତ କରୁଥିବା ଖାଦ୍ୟ ପ୍ରଣାଳୀକୁ ମୁଁ ବହୁତ ଭଲ ଭାବେ ତାଙ୍କୁ ରୋଷେଇ କରିକି ଶିଖାଇ ଦେବି ଆଉ ମୋତେ ବହୁତ ଭଲ ଲାଗେ ରୋଷେଇ କରିବାକୁ ତାଙ୍କୁ ବହୁତ ଭଲ ଭାବରେ ଶିଖାଇ ଦେବି